ମୁଁ ଚିତ୍ରାଙ୍କନ କ୍ଲାସ୍ରେ ପାର୍ଟିସିପେଟ୍ କରିନି କିନ୍ତୁ ମୁଁ ଦେଖିଛି ମାନେ ଏତେ ଛୋଟ ଛୋଟ ପିଲାମାନେ କେତେ ବଢ଼ିଆ ଚିତ୍ର କରନ୍ତି କେତେ ଅଭିଜ୍ଞତା ତାଙ୍କ ଭିତରେ ଅଛି ଲୁଚିକି ମାନେ ଏତେ ବଢ଼ିଆ ବଢ଼ିଆ ସେମାନେ ଚିତ୍ର କରୁଛନ୍ତି କଲର୍ କରୁଛନ୍ତି ମାନେ ଦେଖିଲେ ବହୁତ ଖୁସି ଲାଗେ ମୁଁ ଭାଗ ନେଇନି ମୋର ଏତେ ଚିତ୍ର ଭଲ ହେଉନି କିନ୍ତୁ ଛୋଟ ଛୋଟ ଛୁଆମାନେ ଏତେ ସୁନ୍ଦର ଚିତ୍ର କରୁଛନ୍ତି ଏତେ ସୁନ୍ଦର କଲର୍ ମାରିଛନ୍ତି ତାଙ୍କର ମାନେ ଭାବନାଟା ଦେଖିଲେ ଭଲ ଲାଗେ ମାନେ ସେମାନଙ୍କ ମୁଣ୍ଡରେ ଏମିତି ସବୁ ଭାବନା ଆସତା ଯେ ଏମିତି କଲେ ଏତେ ସୁନ୍ଦର ଆସିବ ତାଙ୍କର କଲରିଂ ସେନ୍ସ ତାଙ୍କର ଆଙ୍କିବାର ମାନେ ଦକ୍ଷତା ଛୋଟ ଛୋଟ ଛୁଆମାନେ ଏତେ ସୁନ୍ଦର କରୁଛନ୍ତି ମୋତେ ବହୁତ ଭଲ ଲାଗିଲା ଆଉ ମୁଁ ବି ଟିକିଏ ଟିକିଏ ଚେଷ୍ଟା କରିଛି ସେ ଛୋଟ ଛୁଆଙ୍କ ସହିତ ମୁଁ ବି ଭାଗ ନେଲି ଚିତ୍ର କରିଛି ମୁଁ ତାଙ୍କୁ ଟିକିଏ ସାହାଯ୍ୟ କରିଛି ତ ମୋତେ ବି ବହୁତ ଖୁସି ଲାଗିଲା